ଦେଖନ୍ତୁ ମାଛ ଧରିବାର ସବୁଠୁ ଆକର୍ଷଣୀୟ ଦୃଶ୍ୟ ହେଉଛି ଯେ ସମସ୍ତେ ମାନେ ଆମ ଗାଁରେ ବି ଦେଖନ୍ତୁ ହେଲେ ଆମ ଗାଁରେ ବଡ଼ ସବୁ ଜାଲରେ ସବୁ ଜାଲ ରେ ମାଛ ଧରନ୍ତି ହେଲେ ସମସ୍ତେ ମିଶିକି ଗୋଟେ ବଡ଼ ଗୋଟେ ବଡ଼ ନେଟ୍ ନେଟ୍ ନେଟ୍ ଜାଲରେ ହେଲେ ମାଛ ଧରନ୍ତି ହେଲେ ସେଇଟା ହେଉଛି ଗୋଟଏ ଆକର୍ଷଣୀୟ ଦୃଶ୍ୟ ସେମିତି ହେଲେ ମାନେ ଆମେ ସମସ୍ତେ ସେ ଉପରେ ଛିଡ଼ା ହୋଇକି ସମସ୍ତେ ଦେଖିଥାଉ ଦେଖେଇ ଥାନ୍ତି ଯେ ମାନେ ସମସ୍ତେ ଟଣା ଝିକା କରନ୍ତି ଏତେ ସୁନ୍ଦର ଭାବରେ ମାନେ ସେ ମାଛ ଧରନ୍ତି ହେଲେ ଆମେ ସେଇଟା ବହୁତ ମଜା କରିକି ଦେଖି ଥାନ୍ତୁ ହେଲେ ଏବେ ସବୁଠୁ ମାନେ ବୃଦ୍ଧିଠାରୁ କିପରି ଭିନ୍ନ ମାନେ ବୃଦ୍ଧିଠାରୁ କିପରି ଭିନ୍ନ ମାନେ ଆମ ଗାଁରେ ସବୁ ଆମ ଗାଁରେ ନାହିଁ କି ସବୁ ସବୁ ଗାଁରେ ହେଲେ ସେଟା କ'ଣ ହେଉଛି ନା ବାଉଁଶରେ ତିଆରି ହେଉଛି ବାଉଁଶରେ ତିଆରି ହେଲେ ମାନେ କ'ଣ ଗୋଟେ ବାଲ୍ଟି ଭଲିଆ ବାଉଁଶରେ ତିଆରି କରୁଚି ହେ ସେ ବାଉଁଶରେ ସେଟା ତିଆରି କରିକି ରାତିରେ ସେଟା ସେ ପାଣି ଭିତରେ ପାଣି ପାଣି ଭିତରେ କି ପୋଖରୀରେ କି ଝରଣାରେ ହେଲେ ସେଟା ସେମିତି ପକେଇକି ରଖିଥାଏ ହେଲେ ରାତିରେ ସେଟା ରଖିଥାଏ ଆଉ ସକାଳେ ଯାଇକି ସେଟା ଉଠେଇବା ପରେ ସେଟା ଦେଖନ୍ତି ଯେ ସକାଳେ ସେଟା ମାନେ ତା ଭିତରେ ମାଛ ପଶିଥାଏ